ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ହେଲା ଯେଉଁ ଲୋକ ମାନଙ୍କ ଜମି କମ୍ ଥାଏ ଏବଂ ଗରିବ ଲୋକ ହୋଇଥାନ୍ତି ବିପିଏଲ୍ ତାଲିକା ଭୁକ୍ତ ହେଇଥାନ୍ତି ବା ଅନ୍ତ୍ର ତାଲିକା ହୋଇଥାନ୍ତି ଯାହାକୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ଯୋଗ ହୋଇଥାନ୍ତି ସେମାନଙ୍କୁ ବଛା ଯାଏ ଏବଂ ସେମାନଙ୍କୁ ସରକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଏ ସରକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିନି କିସ୍ତିରେ ଟଙ୍କା ଦେଇଥାନ୍ତି ପ୍ରଥମତଃ ଲୋକମାନଙ୍କ ପାସବୁକ୍ କୋଡ଼ିଏ ହଜାର ଟଙ୍କା ଆସେ ସେହି କୋଡ଼ିଏ ହଜାର ଟଙ୍କାରେ ପ୍ରଥମ କାମ ଆରମ୍ଭ କରିଦିଅନ୍ତି ଏବଂ ଦ୍ଵିତୀୟରେ ଆଉ ଥର ଟିଏ ଟଙ୍କା ଦିଆଯାଏ ଆଉ ଶେଷରେ ଫାଇନାଲ୍ ବିଲ୍ ଦିଆଯାଏ ଏହି ସୁବିଧା ଲୋକମାନେ ପାଉଥିବା ଯୋଗୁଁ ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସୁବିଧାରେ ତିଆରି ପାରୁଛନ୍ତି